ହ୍ୟାଲୋ ଧନ୍ମାଲୀ ବାବୁ ମୋର୍ ଆଜି ଝାର୍ସୁଗୁଡ଼ା ଯିବାର୍ ଅଛି ଟ୍ରେନ୍ରେ ବୋଇଲେ ଟ୍ରେନ୍ଟା ଦଶ୍ବଜେରେ ଅଛି ତୁମେ ତମ ଟେମ୍ପୁ ଧରିକିରି ମତେ ଟିକେ ପହଁଞ୍ଚେଇନେବେେ ରେଲ୍ ଷ୍ଟେସନ୍କେ ମୁଇଁ ସେଥିରେ ଯିମି ତୁମେ କୌଣସି ପ୍ରକାର୍ ଯଦିବା ତୁମର୍ ଅସୁବିଧା ଅଛି ମତେ ଫୋନ୍ଟେ ଜଣାବେ ନତୁବା କୌଣସି ଅସୁବିଧା ନାଇ କର୍ବେ ତ ତୁମେ ଆର୍ କିଛି ଅଛି ବୋଇଲେଁ ମତେ ଜଣାବେ

ମତେ ପହଁଞ୍ଚେଇବାର୍ କଥା ଏକା କୌଣସି ଅସୁବିଧା ନାଇ ହେବାର୍ କଥା ତୁମେ ସେଇଟା ଜାନିକରି ଟିକେ ରହିଥିବେ ସତର୍କ ରହିଥବେ ଆର୍ ପହଁଞ୍ଚେଇବାର୍ ଲାଗି ଆସିଯାଉନ୍ ଯେ ପହଁଞ୍ଚେଇନେବେ